ହଁ ମୁଁ ସମସ୍ତଙ୍କ ସାଙ୍ଗରେ ଭୋଜନ କରିବାକୁ ଭଲ ପାଏ ଏବଂ ରାତ୍ରି ବେଶୀ ବହୁତ ମାନେ ରାତ୍ରି ଭୋଜନ ପାଇଁ ମୁଁ ମୋ ସାଙ୍ଗମାନେ ଆମ ରିଲେଟିଭ୍ସ ତାଙ୍କୁ ଆମେ ଇନଭାଇଟ୍ କରିଛୁ ଏବଂ ସମସ୍ତେ ମିଶିକିନା ଆମେ ଡିନର୍ କରିଛୁ ଏବଂ ଏହାପରେ ବି ମ୍ୟାରେଜ୍ ହଉ କ ବର୍ଥ ଡେ ହଉ କି କୌଣସି ପର୍ବପର୍ବାଣି ବା ଏମିତି ଗୋଟିଏ ଏକେଜନ୍ ହେଉନା କାହିଁକି ଯେଉଁଠିକି ଆମେ ସମସ୍ତେ ଗେଟ୍ ଟୁଗେଦର୍ ହେଇଥାଉ ଏବଂ ଆମେ ଭୋଜି ଯାହାକି ଭୋଜି କରି ଖାଉ ଏବଂ ଆମେ ବହୁତ ଭଲ ପାଉ ଯାହାକି ଆମ ଆମକୁ ଗୋଟେ ଏକ କାରଣ ମିଳିଯାଇଛି ଆମେ ସମସ୍ତେ ଗେଟ୍ ଟୁଗେଦର୍ ହେଇପାରୁ ଯାହାକି ଆଜିକାଲି ବହୁତ କଷ୍ଟ ଆଉ ମୋ କଜିନ୍ସ ମୋ ଭାଇ ଭଉଣୀ ମୋ ଦିଦି ଭାଇ ବଡ଼ ଭାଇ ଭାଉଜ ଆମେ ସମସ୍ତେ ଯାହାକି ଆମେ ଗୋଟେ ଘରେ ଗୋଟେଠି ରହିକି ବହୁତ ମଜା କରି ଆଉ ନିଜେ ହେଲ୍ପ କରି ସେ ଯୋଉ ରନ୍ଧା ରନ୍ଧା ହୁଏ ଏବଂ ତାହା ଯେଉଁ ଆମେ ପରଷିକି ସମସ୍ତେ ମିଶିକି ବସି ଖାଉ ତାହାର ମଜା ଗୋଟେ ଅଲଗା ତ ହଁ ମୁଁ ଭଲ ପାଏ ସମସ୍ତଙ୍କ ସାଙ୍ଗରେ ଖାଇବାକୁ